ହଁ ହ୍ୟାଲୋ ହଁ ସ୍ମିତାରାଣୀ ରାଉତ ଆପଣଙ୍କର ସୁନା ଦୋକାନ ଅଛି ତ କ'ଣ କ'ଣ ହଁ ଚୁଡ଼ି ହାର କାନଫୁଲ ଏଇଗୁଡ଼ା ୱାନ୍ ୱାନ୍ ଗ୍ରାମ୍ର ଗୋଲ୍ଡ଼ର ମିଳିବ ରେ ରେଟ୍ ରେଟ୍ କେତେ କ'ଣ ରହୁଛି ଆଜ୍ଞା ନୂଆ ନୂଆ ଡିଜାଇନ୍ ଆଉ କ'ଣ ମିଳିବ କି ମୁଁ ଆପଣଙ୍କ ଦୋକାନରୁ କେତେବେଳେ ଯିବି ଆପଣ କେତେବେଳେ ରହୁଛନ୍ତି କହିଲେ ମୁଁ ଯିବି ମୁଁ ଦେଖିବି ସେଠୁ ଧରିକି ଆସିବି ଦେଖିଲେ ସିନା ହଉ ହଉ ହଉ ହଁ ହଉ ରଖ ହଉ ଯିବି ଆଉ